ହ୍ୟାଲୋ ହଁ କିଏ କହୁଥିଲେ କି ହଁ ହଁ ହଁ ହଁ ଶ୍ରୀୟଙ୍କା ହଁ ହଁ ଆଉ କ'ଣ କହୁଥିଲ ହଁ ଯିବା ହଁ ଯିବା ସେଇଠି ଭୋଜି କରିବା ଭୋଜି କରିବା ତୁମ ଫ୍ୟାମିଲି ଆମ ଫ୍ୟାମିଲି ଯିବା ଭୋଜିଭାତ କରିବା ଖାଇକି ବୁଲିବୁଲାକି ଆସିବା ଆଉ ହଁ ଗାଡ଼ିଫାଡ଼ି ବୁଝାବୁଝି କରିବା ସବୁ ଜିନିଷପତ୍ର ନେଇଥିବା ବୁଝାବୁଝି କରିବା ଆଉ ସେଇଠି ସବୁ ପାର୍କ ଝରଣା ସବୁ ଅଛି ସେଇଠି ସବୁ ବୁଲାବୁଲି କରିକି ଦେଖିକି ଆସିବା ଆଉ ହଁ ଆଉ ତୁମର କେହି କେମିତି ନ ହଁ ହଁ ଆମର ତ ଆମେ ଆମେ ଯିବୁ ଆମର ବାବା ଯିବେ ମୁଁ ଯିବି ଝିଅ ଯିବ ପୁଅ ତ ତାର ବାହାରେ ଅଛି ଆଉ ଆମେ ତିନିଜଣ ଯିବୁ ଆଉ ଆମ ଫ୍ୟାମିଲି ଯିବୁ ଆଉ ନାଇଁ ଆମେ ଆମେ ଦ ଫ୍ୟାମିଲି ଯିବା ଆଉ ରୋଷେଇ କ'ଣ କ'ଣ କରିବା ହଁ ରୋଷେଇଆଟେ କଲେ କେମିତି ହୁଅନ୍ତା ହଁ ରୋଷେଇଆଟେ ନେବା ସିଏ କେତେ କ'ଣ ନେବ ତୁମେ ଟିକିଏ ବୁଝିବ ଆଉ ପଇସା କେତେ କେତେ ଆଦାୟ କରିବା ଆଉ କରିକି ଯିବା ଆଉ ହଁ ହଁ

ହଁ ହଁ ତୁମେ ବୁଝାବୁଝି କରିକି ମୋତେ ଫୋନ୍ କରିବ